ହ୍ୟାଲୋ ହଁ କୁହନ୍ତୁ କୁହ ହଁ ବରା ଦୁଇଟାକୁ ଦଶ ଟଙ୍କା ଆଳୁଚପ ଆଳୁଚପ ଦୁଇଟାକୁ କୋଡ଼ିଏ ଟଙ୍କା ଗୋଟେ ପ୍ଲେଟ୍ ପଚାଶ ଟଙ୍କା ହଁ ହଉ

ଦୁଇଶହ ଶୁଭିଲା ଦୁଇଶହ ଟଙ୍କା ନେବି ଆଜିକାଲି ତ ତେଲ ରେଟ୍ ବଢ଼ିଗଲାଣି

ହଁ କ'ଣ କହିଲେ ଶୁଭୁନି କ'ଣ କହିଲେ ହ୍ୟାଲୋ ହଁ ହଁ ହଁ ଏଇ ସେଲ୍ ହଉନି ଆଉ ସେଇଠି ଯଦି ହବ ଯିବି ଆଉ

ହଉ ହଉ

କେବେ ଯିବି କହିଲେ ସିନା

ହଉ ଆଜିକାଲି ତ ଦାଦନ ଖ